ଓଡ଼ିଆ ଲେଖକ ଜେନା କି ଗୋପବନ୍ଧୁ ଦାସ ସ୍ଵାଧିନତା ସ୍ଵାଧିନତା ସଂଗ୍ରାମୀ ଥିଲେ ଓ ବହୁତ ଗୁଡ଼ାଏ ବୁକ୍ ବି ଲେଖିଛନ୍ତି ଓ ତାଙ୍କ କବିତା ପୁରା ବହୁତ ସୁନ୍ଦର ସୁନ୍ଦର କବିତା ଆଉ ତାଙ୍କ ଗୋଟେ ସାହିତିକ ବହିରେ ତାଙ୍କର ଗୁଟେ କବିତା ଅଛି ସେଇଟା ବହୁତ ବହୁତ ସୁନ୍ଦର ଲାଗେ ଆଉ ତାପମାନେ ତାରମାନେ ବହୁତ୍ ଆମର୍ ସ୍ଵାଧିନତା ଟାଇମ୍ ରେ ବହୁତ ବହୁତ ଗୋପବନ୍ଧୁ ଦାସ ପୁରା ଟପ୍ ଲାଇଫ୍ ର ଲେଭେଲ୍ ର ଗୋଟେ କବିଟେ ତାଙ୍କର ବହୁତ ବହୁତ ବହୁତ କବି ବହୁତ ଭଲ ଲାଗେ ଆଉ ମୁଁ ମ୍ୟାଟ୍ରିକ୍ ରେ ଗୋଟେ ଶୁଣିଥିଲି କି ତାକ ଗୋଟେ କବିରେ ସେମାନେ କହିଛନ୍ତି ବହୁତ ସୁନ୍ଦର ଦୃଶ୍ୟମାନେ ଶୁନି ଦେଖିଛନ୍ତି ବି ତାକ ଭାଷାରେ ବହୁତ ବହୁତ ମିଠା କଥା ଅଛି ଆଉ ସିଏ ତା ସମୟରେ ବହୁତ ବହୁତ ଆମ ଓଡ଼ିଶାକୁ ବହୁତ ବହୁତ ବହୁତ ବହୁତ ସେମାନେ ବହୁତ ହେଲ୍ପ୍ କରିଛନ୍ତି